ଅନ୍ତରଣ କାରୀଙ୍କ କାନ ଚିନ୍ତନୀୟ ସାଧାରଣ ଉପାୟ ହେଲା ଯେ ଆମେମାନେ ଜଣଙ୍କୁ ଟିକେ ବଞ୍ଚେଇବାର ଅଛି କି ଅନ୍ୟାନ୍ୟ ବିଷୟ କର୍ବାର୍ ଅଛି ତା'ହେଲେ ଆମକୁ କ'ଣ ହେବାର ଅଛି ଯେ ଆମ୍କୁ ଜଣଙ୍କୁ ସେଭ୍ କର୍ବାର୍ ଅଛି ପହଁରବାର ପାଣିରେ ପଡ଼ି ଯାଇଛି ଅବା ପାଣିରେ ଫସିି ଯାଇଛି ତାହାକୁ ଆମେ ବଞ୍ଚାଇବାର ଅଛି ତାହାକୁ ଆମେ ନିଜର ସେଫ୍ଟି ବେଲ୍ଟ ତା'ପରେ ହେଲ୍ମେଣ୍ଟ୍ ଏସବୁ ଜିନିଷ ଧରିକି ଆମେ ଯଦି ଜଣଙ୍କୁ ବଞ୍ଚାଇବା ତା'ହେଲେ ତାହାକୁ କିଛି ଆଘାତ ହବ ନାହିଁ ଆଉ ପାଣିରେ ଆମେ ଦେଖିବା ଯେ ଆମକୁ କ'ଣ ହବାର ଅଛି ଆମର ପୋଷାକ ନିହାତି ଭାବରେ ପିନ୍ଧିବାକୁ ପଡ଼ିବ ଆଉ ପୋଷାକ ଦ୍ୱାରା ଆମମାନଙ୍କର ପିନ୍ଧିବାଟା ଆମ ମାନଙ୍କ ପାଇଁ ସୁବିଧା ଅଟେ ତେଣୁକରି ଆମକୁ ପୋଷାକ ପିନ୍ଧିବାକୁ ପଡ଼ିବ ଆଉ ସେ ଲୋକଙ୍କୁ ଆମକୁ ବଞ୍ଚେଇବାକୁ ପଡ଼ିବ ଆଉ ତାକୁ କିଛି ବି ଆଘାତ ହବ ନାହିଁ ଆଉ ସୁଇମିଂରେ ତାକୁ କୌଣସି ପ୍ରୋବ୍ଲେମ୍ ହେବ ନାହିଁ ତେଣୁକରି ଆମମାନଙ୍କୁ ଜାରି ରହିବା ଦରକାର ଯେ ଆମ ମାନେ ପହଁରବା ବେଳେ ଆମେ କ'ଣ କର୍ବାର୍ ଅଛି ତାଙ୍କୁ ଆମେ ସୁଇମିଂରୁ ଉଦ୍ଧାର କର୍ବାର୍ ଅଛି ତେବେ ତା'ହେଲେ ଆମକୁ ଅନ୍ୟାନ୍ୟ ସାଧାରଣ ଆଘାତରୁ ଆମେ ରକ୍ଷା କରି ପାର୍ବା ଆମକୁ ପ୍ରଥମରେ ସୁମିଂ ଶିଖିବାକୁ ପଡ଼ିବ ଆଉ ପହଁରିବାଟା ଆମକୁ ଜାଣିବାକୁ ପଡ଼ିବ ତେଣୁକରି ଜଣେ ଯଦି ପାଣିରୁ ପଡ଼ି ଯାଇଥିବ ତେବେ ତାହାକୁ ଆମେ ରକ୍ଷା କରି ପାର୍ବା ବା ବଞ୍ଚେଇ ପାର୍ବା ତେଣୁକରି ଆମେ ଟୋପି ଗ୍ଳୋବ୍ସ ଟୋପି କ'ଣ ପାଇଁ ପିନ୍ଧିବା ବୋଲି ଦେଖନ୍ତୁ ଗୋଟେ ପଥର ଥିବ ପହଁରିବା ଟାଇମ୍ରେ ବାଯିବ ଗ୍ଳୋବ୍ସ କାଇଁକି ପିନ୍ଧିବା ବୋଲି ଦେଖନ୍ତୁ ଗୋଟେ କଣ୍ଟା ବୁଦା କି କୌଣସି ଜିନିଷରେ ହାତ ପଡ଼ିଯିବ ସେଥିପାଇଁ ଆମକୁ ଟୋପି ନିହାତି ଆବଶ୍ୟକ ଗ୍ଳୋବ୍ସ ନିହାତି ଆଇବ ତେଣୁ ଆମେ ପହଁରବାର ପୋଷାକ ପିନ୍ଧବା ନିହାତି ଦରକାର ଅଟେ